ହଁ ମୁଁ ମୋ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଋଣ ନେବାକୁ ମୋତେ ପଡ଼ିଥିଲା ଯେତେବେଳେ ମୁଁ ବଗିଚାଟି କରିଥିଲି ସେତେବେଳେ ବହୁତ ପ୍ରକାରର ଗଛ ବା ପଇସା ଖର୍ଚ୍ଚ କରିବାକୁ ପଡ଼ିଥିଲା ପ୍ରଥମେ ତାକୁ ହଳ କରିବା ଆଉ ତା ଚାରିପଟେ ସଫା କରିବା ବାଡ଼ ଦେବା ଆ ପାଇଁ ମୋତେ ଅନେକ ପଇସା ଖର୍ଚ୍ଚ କରିବାକୁ ପଡ଼ିଥିଲା ତା' ପାଇଁ ମୁଁ ବ୍ୟାଙ୍କରୁ ରଣ ନେଇଥିଲି ସେଥିପାଇଁ ମୁଁ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯାଇଥିଲି ଏବଂ ସେଇଠୁ ମୁଁ ଋଣ ଆଣିଥିଲି ତା ପାଇଁ ମୁଁ ସେଇ ଜାଗାର ମଡ଼ଗେଜ୍ ମୋତେ ରଖିବାକୁ ପଡ଼ିଥିଲା ଏବଂ ନିଜର ଡକୁମେଣ୍ଟ ସବୁ ଦେବାକୁ ପଡ଼ିଥିଲା ଆଧାର କାର୍ଡ଼ ପ୍ୟାନକାର୍ଡ଼ ଆଉ ନିଜର ଫଟୋ ପରିଚୟପତ୍ର ଏଇସବୁ ଜିନିଷ ଦେଇକି ମୁଁ ପଇସା ଆଣିଥିଲି ଏବଂ ପ୍ରତି ମାସରେ ସେ ଋଣକୁ ମୋତେ ସୁଧ କରିବାକୁ ପଡ଼ିଲା ଦିନକୁ ମାସରେ ଯେତିକି ଟଙ୍କା ଥିଲା ଯଦି ସେତିକି ଟଙ୍କା ନଦେବ ଆର ମାସରେ ସେ ଦ୍ୱିଗୁଣିତ ହୋଇକି ବଢ଼ିଯାଉଥିଲା ତେଣୁ ମୁଁ ମୋ କାମ ପାଇଁକା ମୁଁ ଋଣ ଆଣିଛି ବ୍ୟାଙ୍କମାନଙ୍କରୁ